ଯେବେ ଆମ ସ୍କୁଲ୍ ଛୁଟି ହେଇଯାଏ ତେବେ ଆମେ ସମସ୍ତେ ଫ୍ରେଣ୍ଡ୍ ମିଲିମିଶିକିନା ବହୁତ ମନୋରଞ୍ଜନ କରୁଛି ଏତେ ମଜା ହଉଛି ବ୍ୟାଡ଼ମିଣ୍ଟନ୍ ଖେଲୁଛି ଦୁଇଟା ବେଲେ ଚାରିଟା ବେଲେ କ୍ରିକେଟ୍ ଖେଲୁଛି ହକି ଖେଲୁଛି ସବୁକିଛି ଖେଲୁଛି କ୍ୟାରମ୍ ବୋର୍ଡ଼ ଖେଲୁଛି ଏତେ ଏତେ ମଜା ହଉଛି ସବୁ ମିଶିକିନା ପାର୍ଟି କରୁଛି ବୁଲିବା ପାଇଁ ଯାଉଛି ସବୁ ଜାଗା ଆମେ ସମସ୍ତେ ମିଶିକିନା ଯାଉଛି ମୋ ଫ୍ରେଣ୍ଡ୍ କଲ୍ କରେ କି ଚାଲେ ଆମେ ଯିବି ବୁଲିବା ପାଇଁ ଯାଉଛି ବୁଲିବା ପାଇଁ ସମସ୍ତେ ଭାରା କରିକିନା ସମସ୍ତେ ଯାଉଛି ଅଟୋରେ ବାଇକ୍ରେ ଯାଉଛି ଖାଉଛି ବୁଲୁଛି ଖେଲୁଛି ଡ଼୍ୟାନ୍ସ କରୁଛି ଗୀତ ଗାଉଛି ସବୁ ଜାଗା ଯାଇକିରି ମସ୍ତ୍ ମଜା କରୁଛି କ୍ୟାମ୍ପିଙ୍ଗ କରୁଛି ଘରେ ଖେଲୁଛି କୁକିଂ କରୁଛି ସବୁକିଛି ଆମେ ମିଶିକିନା କରୁଛି ଏତେ ମଜା ହୁଏ ସବୁଦିନ କରୁଛି ଆମେ ଛୁଟି ଯେବେ ଯେବେ ହୋଇଯାଏ ଖାଲି ସମୟରେ ସବୁକିଛି ଏମିତି କରୁଛି